ମୁଇଁ ମୋର ପିଲାକେ ବହୁତ ବିଷୟରେ ଶିକ୍ଷା ଦେବା ପାଇଁ ଚାହୁଁଛେ ଯେନ୍ତାକି ଚାଷ ହେଉ କି ବ୍ୟବସାୟ ହେଉ କି ଆଉ ବି ବହୁତ କିଛି ହେଉ ମୁଇଁ ସବୁଥିରେ ସେ ବିଷୟରେ ଶିକ୍ଷା ଦେବାକେ ଚାହୁଁଛେ ପାଠ ପଢ଼ାରେ ହେଉ ପାଠ ମୁଇଁ ଭଲ୍ ସ୍କୁଲରେ ପଢ଼ାବାକେ ଚାହୁଁଛେ ଯେନ୍ଟାକି ସେ ଭଲ ପଢ଼ି ପାର୍ବା ଭଲ ନମ୍ବର ରଖି ପାର୍ବା ଭଲ କଲେଜରେ ପଢ଼ାବକେ ଚାହୁଁଛେ ଯେନ୍ତି ସେ ଭଲ ପଢ଼ିକିରି ଭଲ ନମ୍ବର ରଖି ପାର୍ବା ତାପରେ ଚାଷ ବିଷୟରେ ବି ଶିକ୍ଷା ଦେବାକେ ଚାହୁଁଛେ ଯେନ୍ତି କେମିତି ସେ ଚାଷ କରି ପାର୍ବା ଯେମିତି ଟ୍ରାକ୍ଟରରେ ଜୋତାଇକରି ତାମାନେ ଆଗ ଖତ ଦେଇକରି ଟ୍ରାକ୍ଟର ଜୋତାଇକରି ବିହନ ତାପରେ ସେ ବିହନକେ ବଉଣୀକରି ତାମାନେ ଭଲ୍ ଭାବରେ ଯେନ୍ତି ଚାଷ କର୍ବା ତାପରେ ସାର ଭଲ୍ ସାର କେମିତି ଦେଇ ପାର ବା ଭଲ୍ ଧାନ ଯେନ୍ତି ଅମଲ କରି ପାର୍ବା ସେ ବିଷୟରେ କିଛି ଭଲ୍ ଜ୍ଞାନ ଦେବାକେ ଚାହୁଁଛେ ଆଉ ଶିକ୍ଷାର ତ ବହୁତ କିଛି କର୍ବା ଯେନ୍ତି ସେମିତି କର୍ବା ମୁଇଁ ତ କିଛି କହି ହିଁ ନାଇଁ ପାର୍ବା